ହଁ ମୁଁ ଘୋଡ଼ା ଚଢ଼ିବା ପ୍ରତିଯୋଗିତା ପାଇଁ ବହୁତ ଭଲ ଭାବରେ ପ୍ରସ୍ତୁତ ହେଉଛି ଘୋଡ଼ା ଚଢ଼ାଳିର ମାଲିକ ପାଖକୁ ଯାଉଛି ଏବଂ ତା ପାଖରେ ଯାଇ ପ୍ରଶିକ୍ଷଣ ଗ୍ରହଣ କରୁଛି ଏବଂ ନିଜକୁ ମୁଁ ସୁସ୍ଥ ସବଳ ରଖିବାକୁ ଚେଷ୍ଟା କରୁଚିକାରଣ ଘୋଡ଼ା ମଧ୍ୟ ବହୁତ ବଳବାନ ତେଣୁ ଘୋଡ଼ା ଉପରେ ଚଢ଼ିବା ପାଇଁ କିଛି ରଣନୀତି ହଉଚି ନିଜକୁ ସୁସ୍ତ ରଖିବା ଘୋଡ଼ାର ଲଗାମଟିକୁ ବହୁତ ଭଲ ଭାବରେ ଧରି ରଖିବା ଏବଂ ଘୋଡ଼ା ପିଠିରେ ଦୁଇଟି ପଟେଥିବା ଗୋଡ଼ ରଖିବା ପାଇଁ ଯେଉଁ ଦୁଇଟି ଚାବୁକ ଥାଏ ସେହି ଚାବୁକରେ ଗୋଡ଼କୁ ଭଲ ଭାବରେ ଫସାଇ ରଖିବା ଯାହାଫଳରେକି ଘୋଡ଼ା ଯେତେ ଜୋରରେ ଧାଇଁଲେ ମଧ୍ୟ ଆମକୁ ତଳକୁ ଖସେଇ ପାରିବ ନାହିଁ ଏବଂ ଘୋଡ଼ା ଲଗାମକୁ ଆମେ ଘୋଡ଼ାର ଦିଗ ନିର୍ଦ୍ଧାରଣ କରିବା ପାଇଁ ବ୍ୟବହାର କରିବା ଲଗାମକୁ ଯେଉଁ ପଟକୁ ମୁଁହ କରିବା ଘୋଡ଼ାର ମୁହଁ ସେହିପଟକୁ ବୁଲାଇବା ଦ୍ୱାରା ଯାହାଫଳରେକି ଘୋଡ଼ା ସେହିପଟକୁ ଗତି କରିବ